ଦଶରୁ ଦଶ ଲକ୍ଷ ମଧ୍ୟରେ ପାଞ୍ଚୋଟି ସଂଖ୍ୟା ହେଲା ତେତିଶ ଦୁଇଶହ ପଞ୍ଚାନବେ ସାତ ହଜାର ନଅଶହ ଅଠତିରିଶ ଦୁଇ ଲକ୍ଷ ତିନି ହଜାର ପାଞ୍ଚଶହ ବାର ଆଠଲକ୍ଷ ପଇଁତିରିଶ ହଜାର ନଅଶହ ଅଣଷଠି